ଆମ ଗ୍ରାମ ଲୋକଙ୍କ ପାଇଁ କିଛି ଆଇନ ସୁବିଧା ନାଇଁ ଏଇଥିରେ ଆମ ଗାଁଠୁ ବହୁତ ଦୂରକୁ ତିରିଶି ଚାଲିଶି କିଲୋମିଟର ଦୂରକୁ ଗଲେ ଏ ସୁବିଧା ଯାକ ଅଛି ସେଥିପାଇଁ ଆମେ ଏସବୁ ବହୁତ ହଇରାଣରେ ଥାଉଛୁ ସବୁବେଲେ ଆମ ଗାଁକୁ ମିଶା କିଛି ଆଇନର ସୁବିଧା ନାଇଁ ଏମିତି ବହୁତ ଅସୁବିଧାରେ ଅଛୁ ଓକିଲ୍ ଗୋଟେ ସୁବିଧାରେ ପଲି ମିିଶା ଓକିଲ୍ ଧରିପାରୁନାହିଁ କିମ୍ବା କୋର୍ଟ ମିଶା ଏଇଥିରେ ବହୁତ ଦୂରକୁ ଅଛି ଆମ ଆମ ଅଞ୍ଚ୍ ଗାଁକୁ କିଛି ସୁବିଧା ନାଇଁ